ପୁରାତନ କାଲରେ ଆମ ଅର୍ଥନୀତି ବହୁତ ସ୍ଲୋ ଗ୍ରୋଥରେ ଚାଲିଥିଲା ବର୍ତ୍ତମାନ ତାହା ହାଇଲି ଡେଭଲପ୍ଡ଼ ହୋଇସାରିଛି ତା ପାଇଁ କାରଣ ହଉଛି ଆମ ଯେଉଁ ଇଣ୍ଟରନେଟ୍ ବ୍ୟାଙ୍କିଂ ଡିଜିଟାଲ ପେମେଣ୍ଟ ଏହିସବୁ ଇକୋନୋମିକ୍ସର ଡେଭଲପମେଣ୍ଟରେ ବହୁତ ହେଲ୍ପ କରିଛି କାରଣ ଏହି ଇଣ୍ଟରନେଟ ସାହାଯ୍ୟ ଦ୍ୱାରା ଲୋକେ ଦୂରଦୂରାନ୍ତରରେ ଥାଇ ମଧ୍ୟ ବହୁତ ସାହାଯ୍ୟ ପାଉଛନ୍ତି ଏବଂ ତାଙ୍କ ସବୁ କାର୍ଯ୍ୟ ଅଳ୍ପ ସମୟରେ ହୋଇପାରିଛି ଯେଉଁ ଆମ ଇଣ୍ଟରନେଟର ଉଦାହରଣ ହେଉଛି ଫୋନପେ ଗୁଗୁଲପେ ପେଟିଏମ୍ ଏସବୁ ଏଥି ଏଥି ଦ୍ୱାରା ଲୋକମାନେ ଘରେ ଥାଇ ମଧ୍ୟ ଅନ୍ୟଙ୍କର ସାହାଯ୍ୟ କରିପାରୁଛି ପାରୁଛନ୍ତି ଏବଂ ନିଜର ମଧ୍ୟ ସାହାଯ୍ୟ କରିପାରୁଛନ୍ତି ଆମ ଇକୋନୋମିକ୍ସ ହାଇଲି ଡେଭଲପ ହୋଇପାରିଛି କାରଣ ଆମ କାରଣ ଆମ ଭାରତର ଲୋକମାନେ ଇକୋନୋମିସ୍କୁ ଡେଭଲପ କରିବାରେ ତାଙ୍କର ସମର୍ଥ ଅଛି ଯେମିତିକି ଆମ ଫିସରୀ ଫିସରୀ ଟେକ୍ନୋଲୋଜି ଏଥିଦ୍ଵାରା ଆମ ଇକୋନୋମିସ୍ ବହୁତ ଉର୍ ଉର୍ଦ୍ଧରେ ରହିପାରିଛି ପୁରାତନ କାଲରୁ ପୁରାତନ କାଲର କମ୍ପେୟାର କଲେ